ହ୍ୟାଲୋ ହଁ ମଉସା ମୁଁ ଡଗରପଡ଼ାରୁ କହୁଥିଲି ମାଛ ଅଛି କି ଭଲ ରୋହି ଅଛି ରୋହି କିଲୋ କେତେ ଭଲ ଫ୍ରେସ୍ ଅଛି ତ କଥା କ'ଣ କି ଆମର ଆଜି କୁଣିବା କୁଣିଆ ଆସିବାର ଅଛି ତ ବାରଟା ବେଳେ ମାଛ ତରକାରୀ କରିବାର ଥିଲା ସେଥିପାଇଁ ମାଛ ଦରକାର ଥିଲା ଘରକୁ ପଠାଇ ପାରିବେ ହଁ ଡଗରପଡ଼ା ହନୁମାନ ମନ୍ଦିର ଷ୍ଟନୀ ରୋଡ଼୍ ଆଉ କେଉଁ କେଉଁ ଏରିଆ ଯାଉଛ ଡେଲିଭରି ପାଇଁ ଆଉ କେଉଁ କେଉଁ ଏରିଆ ଡେଲିଭରି ପାଇଁ ଯାଉଛ ହଉ ଠିକ୍ ଅଛି ଆଜି ଏଗାରଟା ବେଳେ ଆଣିକି ଦେଇଯିବେ ମାଛ ମଉସା ପୋହଳା ମାଛ ଅଛି ଛୋଟ ସାଇଜ୍ ହେବ ମୋତେ ଖରାବେଳେ ତରକାରୀ କରିବାର ଅଛି ତ ହଁ ପୋହଳା ମାଛ ଦରକାର ଆମ ଆଡ୍ରେସ୍ରେ ଟିକେ ପଠାଇ ଦେବ ଦୁଇ କିଲୋ ଦରକାର ଆମ ଆଡ଼୍ରେସ୍ରେ ପଠାଇ ଦେବ ଦୁଇ କିଲୋ କେତେ ଟଙ୍କା ହଉ ଆସିଲେ ପଇସା ଦେଇଦେବି ଆଉ କେତେବେଳେ ଆସିବେ ହଉ ଠିକ୍ ଅଛି ନେଇକି ଆସ ଜଲଦି ଟିକେ ଆସିବେ କୁଣିଆ ଆସିବେ ତ ଆସିଲେ ମୁଁ ପୁଣି ତରକାରୀ କରିବି ସେମାନେ ଖାଇବେ ହଁ ହଁ ହଉ ରଖୁଛି